ଆମ ରାଜ୍ୟରେ ବିଭିନ୍ନ ଆମ ରାଜ୍ୟରେ ବିଭିନ୍ନ ପ୍ରକାର ବୈଶିଷ୍ଟ୍ୟ ଅଛି ଯାହା ଅନ୍ୟ କୌଣସି ରାଜ୍ୟରେ ମିଳୁନି ଯେପରିକି ଆମ ରାଜ୍ୟରେ ପ୍ରାଚୀନ ମନ୍ଦିର ଅଛି ସେଥିପାଇଁ ମାନେ ଯେହେତୁ ଆମ ରାଜ୍ୟରେ ଅନେକ ମନ୍ଦିର ଅଛି ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ରାଜ୍ୟ ବୋଲି କୁହାଯାଏ ଏହା ବ୍ୟତୀତ ଆମ ରାଜ୍ୟ ସମୁଦ୍ରର ନିକଟରେ ଅବସ୍ଥିତ ଏହାର ସମୁଦ୍ର କୂଳବର୍ତ୍ତି ଦର୍ଘ୍ୟ ହେଉଛି ଚାରିଶହ ଅଶି କିମି ଏହା ବ୍ୟତୀତ ଆମ ରାଜ୍ୟରେ ବହୁତ ଜଙ୍ଗଲ ଅଛି ଯାହାକି ଆମ ରାଜ୍ୟର ପୈଁତିରିଶ ଭାଗ ହେଉଛି ପୈଁତିରିଶ ଭାଗ ହେଉଚଛି ଜଙ୍ଗଲ ଯାହାକୁ ଯାହା ଅନ୍ୟ କୌଣସି ରାଜ୍ୟରେ ମିଳି ନଥାଏ ଏହା ବ୍ୟତୀତ ଆମ ରାଜ୍ୟରେ ବୁଦ୍ଧଙ୍କର ଐତିହ ସ୍ଥଳୀ ଅଛି ଏବଂ ଆମ ରାଜ୍ୟରେ ବାଷଠି ଜାତିର ଆଦିବାସୀ ବାସ କରୁଛନ୍ତି ଏହା ସହିତ ଆମ ରାଜ୍ୟର ଆଞ୍ଚଳିକ ନୃତ୍ୟ ଓଡ଼ିଶୀ ଏହା ହେଉଛି ଭାରତ ପ୍ରସିଦ୍ଧ ନୃତ୍ୟ ଏବଂ ଆମ ରାଜ୍ୟରେ ଏସିଆର ବୃହତ୍ତମ ଲୁଣି ହ୍ରଦ ଚିଲିକା ଅବସ୍ଥିତ ଯାହା ଆମ ରାଜ୍ୟ ପାଇଁ ଏକ ଗୌରବର ବିଷୟ ଏହା ବ୍ୟତୀତ ଆମର ଭିତରକନିକାରେ କୁମ୍ଭୀର ପ୍ରଶିକ୍ଷଣ କେନ୍ଦ୍ର ଅଛି ଏବଂ ଚିଲିକାରେ ପକ୍ଷୀ ଅଭୟାରଣ୍ୟ ରହି ଅଛି ବାଘ ପାଇଁ ଶିମିଳିପାଳ ଅଭୟାରଣ୍ୟ ରହିଛି ଓ ଚନ୍ଦକାରେ ହାତୀ ଅଭୟାରଣ୍ୟ ଅବସ୍ଥିତ